ଆମ କଟକ ସହରରେ ବିଭିନ୍ନ ପ୍ରକାରର ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଜିନିଷ ଅଛି ଯଥା ସପିଙ୍ଗ୍ ମଲ୍ ସିନେମା ହଲ୍ ପାର୍କ୍ ଏବଂ ବିଭିନ୍ନ ପ୍ରକାର ଗଭର୍ଣ୍ଣମେଣ୍ଟ୍ର ବିଭିନ୍ନ ପ୍ରକାର ମ୍ୟୁଜିୟମ୍ ଅଛି ସପିଙ୍ଗ୍ ମଲ୍ରେ ବିଭିନ୍ନ ପ୍ରକାର ନୂତନ ନୂତନ ସୋରୁମ୍ ଗୁଡ଼ିକ ଅଛି ଯତ୍ ଦ୍ଵାରା ବିଭିନ୍ନ ବିଭିନ୍ନ ସାର୍ଟ୍ ପେଣ୍ଟ୍ ବିଭିନ୍ନ ଘରୋଇ ଉପକରଣା ଆମେ ସେଠୁ କିଣି ଥାଉ ଏବଂ ବୁଲିଥାଉ ମଧ୍ୟ ପାର୍କ୍ ଗୁଡ଼ିକ ମଧ୍ୟ ଅଛି ପାର୍କ୍ରେ ଆମେ ସବୁଦିନ ମର୍ଣ୍ଣିଙ୍ଗ୍ ୱାର୍କ୍ ଏବଂ ଇଭିନିଙ୍ଗ୍ ୱାର୍କ୍ ବୁଲିବା ପାଇଁ କିଛି ସମୟ କାଟିବା ପାଇଁ ଆମେ ପାର୍କ୍ ମଧ୍ୟ ଯାଇଥାଉ ଏବଂ ଆମ କଟକ ସହର ମଧ୍ୟରେ ବିଭିନ୍ନ ପ୍ରକାର ବଡ଼ ବଡ଼ ସିନେମା ହଲ୍ ମଧ୍ୟ ଅଛି ଏଠାରେ ବିଭିନ୍ନ ଓଡ଼ିଆ ହିନ୍ଦୀ ତେଲୁଗୁ ତାମିଲ୍ ଫିଲ୍ମ ଗୁଡ଼ିକ ମଧ୍ୟ ପଡ଼ିଥାଏ ଆମେ ସେଇଠି ଦେଖିକି ଆମ ନିଜର ମନୋରଞ୍ଜନ କରିଥାଉ